ବର୍ତ୍ତମାନ ଟେକ୍ନୋଲଜି ଯୁଗରେ ଅନଲାଇନ୍ ମାଧ୍ୟମରେ ସବୁ ଶିକ୍ଷା ବ୍ୟବସ୍ଥା ଉପଲବ୍ଧ ଅଛି ଆପଣ ସାଧାରଣତଃ ସ୍କୁଲ୍ ପାଖରୁ ଆରମ୍ଭ କରି ଉଚ୍ଚଶିକ୍ଷା ଲାଭ ପର୍ଯ୍ୟନ୍ତ ସମସ୍ତେ ଟେକ୍ନୋଲୋଜି ଉପରେ ନିର୍ଭରଶୀଳ